ହଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିିଦ୍ୟା ଲୋକମାନଙ୍କୁ ମହାମାରୀରେ ଅଧ୍ୟୟନ କରିବା ସାହାଯ୍ୟ କରିଥିଲା ନିହାତି ଆଜିକାଲି ଡେଟ୍ରେ ବିଜ୍ଞାନ ନଥିଲେ ତ କିଛି ବି ନୁହଁ କିଛି ବି ନୁହଁ ଆଉ ବିଜ୍ଞାନ ସାଇନ୍ସ ଯୋଗୁଁ ହିଁ ଆମେ ଆଜି ବଞ୍ଚିଛେ କହିବାକୁ ଗଲେ ଚଳେ ଏବେ ରିସେଣ୍ଟଲି ଯେଉଁ ଏତେ ବଡ଼ ମହାମାରୀ ଆସିଥିଲା ଆମର କରୋନା ତା ପାଇଁ ତ କିଏ ସାଇନ୍ସ ଯୋଗୁଁ ହିଁ ଆମେ ଟୀକା ପାଇଲେ ନା ସାଇନ୍ସ ଯୋଗୁଁ ହିଁ ଆମେ ଆଜି ଏଠି ବଞ୍ଚିକି ଠିଆ ହେଇଛେ ସେଇଟା କହିବାକୁ ଗଲେ ଚଳେ ଆଜିକାଲି ଡେଟ୍ରେ ଆଜିକା ଡେଟ୍ରେ ଯେଉଁ କୁହନ୍ତି ଗୋଟେ ହଇଜା ରୋଗ ବସନ୍ତ ରୋଗ ଏଗୁଡ଼ା ଆଉ ଦେଖିବାକୁ ମିଳୁନି ଏଗୁଡ଼ା ଆଉ କୋଉଠି ଦେଖିବାକୁ ବି ମିଳୁନି ଶୁଣିବାକୁ ମିଳୁନି ଯାହା ଯେତିକି ବହିମାନଙ୍କ ଲେଖା ହେଇଛି ତ ସେହିଗୁଡ଼ାକ କେବଳ ଶୁଣୁଛୁ ଯାହା ହଇଜା ଗୋଟେ କ'ଣ ଥିଲା ଏଟା କେବେ ଦେଖିନୁ ବି ମୁଁ ବି କେବେ ଦେଖିନି ନମାନେ ଦେଖଥିବେ କି ନହିଁଁ ଜାଣିନି ମୁଁ ବି କେବେ ଦେଖିନି କିନ୍ତୁ ଏସବୁ କେବଳ ବିଜ୍ଞାନ ସାଇନ୍ସର ଡେଭଲପମେଣ୍ଟ ପାଇଁ ହେଇଛିି ନିହାତି ସାଇନ୍ସ ଡେଭଲପମେଣ୍ଟ ପାଇଁ ହିଁ ବହୁତ ହେଲ୍ପ କରୁଚି ଆମକୁ ବହୁତ ହେଲ୍ପଫୁଲ୍ ସାଇନ୍ସ ସାଇନ୍ସର ଡେଭଲପମେଣ୍ଟ ହେବା ବି ଦରକାର ଯେଉଁଥିପାଇଁ ଏତେ ବଡ଼ ମହାମାରୀ ଆସୁଛି କେଉଁ କିଏ କେଉଁ ଟାଇମ୍ରେ କ'ଣ କୋଉ ମହାମାରୀ ଆସିବ କ'ଣ କ'ଣ ସବୁ ସବୁଥିପାଇଁ ସାଇନ୍ସ ଦରକାର ଆଉ ବାକି ରହିଲା ଡିଜିଟାଲ୍ ଶିକ୍ଷା ବିଷୟରେ ଶିକ୍ଷା ବିଷୟରେ ତ ନିହାତି ଅବଗତ ମୁଁ ତୋ ଡିଜିଟାଲ୍ ଶିକ୍ଷା ମୋର ତ ଏଇ କରୋନା ଟାଇମ୍ରେ ଯେହେତୁ ଗୋଟେ ଷ୍ଟୁଡେଣ୍ଟ ମୋର ବି ଅନଲାଇନ୍ ପଢ଼ା ହେଉଥିଲା ତ ମୁଁ ବହୁତ ଫାଇଦାରେ ଥିଲି ଆମେ ନର୍ମାଲ୍ ସିନା ଆମେ ଫିଜିକାଲି ଗୋଟିଏ ବହିରୁ ଲାଇବ୍ରେରୀ ଯାଇକି କେତେଟା ବି ବହି ଆଣିବା କେତେଟା ବହି ଆମେ ଆଣିପାରିବା କେମିତି ନର୍ମାଲ୍ ଲାଇବ୍ରେରୀ ଯାଇକି ଲିମିଟ୍ ଗୋଟେ ଥାଏ ନା ତ କିନ୍ତୁ ଆମର କ'ଣ ଅନଲାଇନ୍ରେ କିଛି ଲିମିଟ୍ ନଥାଏ କେତେ ବହି କେତେ ଅଥର୍ଙ୍କର ବହି କେତେ କବିଙ୍କର କେତେ ବହି କେତେ ଲେଖକଙ୍କର ବହି ଏଗୁଡ଼ା ସବୁ ପାଇପାରିବା ବହୁତ ସାରା ବହି ପାରିପାରିବା ଯଦି ଆମେ ଫିଜିକାଲ୍ରେ ଗୋଟେ ବହି ପାଉଛେ ତାହେଲେ ଡିଜିଟାଲ୍ରେ ଆମେ ସେହି ଜାଗାରେ ଦଶଟା ବହି ଏକ୍ଜାମ୍ପୁଲ୍ ଜଷ୍ଟ ହେଉଥିଲି ଦଶଟା ବହି ପାଇପାରିବା ସେଇଭଳିଆ ଦଶ ଗୁଣା ଅଧିକା ପାଇପାରିବା ଆଉ କ୍ଷତି କ'ଣ କ୍ଷତି ତ ସେମିତି କହିବାକୁ ଗଲେ କିଛି ନାହିଁ ମୁଁ ତ ଫିଲ୍ କରିନି କେବେ ଡିଜିଟାଲ୍ରେ କ୍ଷତି କିଛି ଅଛି ବୋଲି ହଁ ଆମେ କୋଶ୍ଚିନ୍ ପଚାରିପାରିବାନି କି ଟିକେ ତ ଆମର ନଲେଜ୍ ଥିବା ଦରକାର ଡିଜିଟାଲ୍ ପାଇଁ ଏଆ ଟିକେ ନଲେଜ୍ ରହିବା ଦରକାର ଯାହାକି ଆମେ ସର୍ଚ୍ଚ କରିପାରୁଥିବ ଆଉ ଆମକୁ ରେଜଲ୍ଟ ପାଇପାରୁଥିବ